ହଁ କୁହନ୍ତୁ ଆପଣ କେଉଁଥିରେ ମାନେ ଦେଖାଇଥାନ୍ତେ କୁହନ୍ତୁତ ହଁ ହଁ ଅଲ୍ଟ୍ରାସାଉଣ୍ଡ ପାଇଁ ଅଛି ବ୍ଲଡ଼ ଟେଷ୍ଟ ପାଇଁ ଅଛି ବ୍ଲଡ଼ ପ୍ରେସର ମାପିବାପାଇଁ ଅଛି ସବୁ କିଛି ଅଛି ଆପଣଙ୍କର କ'ଣ ପ୍ରୋବ୍ଲେମ କୁହନ୍ତୁ ତ ହଁ ଡାଇବେଟିସ ପାଇଁ ସୁବିଧା ଅଛି ହଁ ଆମର ମେସିନ ଯନ୍ତ୍ର ଅଛି ଆପଣ ଆସିଲେ ଆମେ ପରୀକ୍ଷା କରିକି କହିବୁ ଆପଣ କ'ଣ ତେଲମସଲା ଅଧିକ ଖାଆନ୍ତି କି ହଁ ଡାଇବେଟିସ ପାଇଁ ଅଛି ସୁବିଧା ଆପଣ ଆସନ୍ତୁ ହଁ ସୁବିଧା ଅଛି ସବୁ କିଛି ଏଇ ଲୋକମାନେ ଟିକେ ଏଣେତେଣେ ଆଡ଼େ ଏ ଆବର୍ଜନା ଖାଇପିଇକି ପକାଇଦେଉଛନ୍ତି ଏମିତି ପ୍ରୋବ୍ଲେମ କରୁଛନ୍ତି ଆଉ ନହେଲେ ସୁବିଧା ଅଛି ଆପଣ ଆସନ୍ତୁ ହଁ ସୁବିଧା ଅଛି ଆମେ ସେଥିପାଇଁ ବି ଧ୍ୟାନ ନେଉଛୁ ଲୋକଙ୍କ ପ୍ରତି କାହିଁକି ନା ଲୋକମାନେ ଖାଇବା ଜିନିଷ ଖାଦ୍ୟ ପକାଇଦେଉଛନ୍ତି ମେଡ଼ିସିନ୍ ଖାଉଛନ୍ତି ମେଡ଼ିସିନ୍ ଖୋଳ ସବୁ ପକାଇପୁକାଦଉଛନ୍ତି ସେଥିଲାଗି ରୋଗୀପାଇଁ ଅସୁବିଧା ହେଉଛି ବୋଲି ଆମେ ଧ୍ୟାନ ଦେଉଛୁ ଡଷ୍ଟବିନ ସୁବିଧା ଅଛି ତାଉପରେ ବେଶି ତ ଲୋକମାନେ ମାନୁନାହାନ୍ତି ଖାଇକି ପକାଇଦେଉଛନ୍ତି ଯେଉଁ ଟେଷ୍ଟ ଆମର କରାହେଉଛି ସେଇ ସବୁ ଯନ୍ତ୍ରପାତି ଯେଉଁଗୁଡ଼ା ସରିଯାଉଛି ତଳେ ପକାଇଦେଉଛନ୍ତି ଡଷ୍ଟବିନରେ ନପକାଇ ଲୋକମାନେ ଏ ସବୁ ପ୍ରୋବ୍ଲେମ କରୁଛନ୍ତି ସେଥିଲାଗି ଆମେ ଧ୍ୟାନ ଦେଉଛୁ ଆଜ୍ଞା ଯଦି ସିରିଏସ ପେସେଣ୍ଟ ଅଛି ନା ସେଥିଲାଗି ଆମ୍ବୁଲାନ୍ସ ସୁବିଧା ଅଛିନା ଆମ୍ବୁଲାନ୍ସରେ ଆପଣ ଆସିପାରନ୍ତି ଆଜ୍ଞା